ହଁ ମୁଁ ବର୍ତ୍ତମାନର ଖବରକାଗଜ ବ୍ୟତୀତ ଅନ୍ୟ ଖବରକାଗଜ ମଧ୍ୟ ପଢେ ମୁଁ ସବୁବେଳେ ପ୍ରାୟତଃ ସମ୍ବାଦ ଖବରକାଗଜ ପଢେ ମଝିର ମଝିର ଅନ୍ୟ ଖବର କାଗଜ ପଢିଥାଏ ଯେମିତିକି ଖବରକାଗଜଗୁଡ଼ିକ ହେଲା ସମାଜ ଧରିତ୍ରୀ ସମୟ ପ୍ରତିଦିନ ଆଜିକାଲି ଏବଂ ପ୍ରମେୟ ଇତ୍ୟାଦି ଏହି ସବୁ ଖବର କାଗଜ ଅନ୍ୟ ସମୟର ପଢ଼ିବାର କାରଣ ହେଲା ସବୁ ଖବର କାଗଜରେ ସମାନ ଖବର ନଥାଏ କିଛି ଖବର କାଗଜ ବାସ୍ତବ ଘଟଣାକୁ ପ୍ରକାଶ କରିଥାଏ ଓ ଅନ୍ୟ ଆଉ କିଛି ଖବର କାଗଜ କାଳ୍ପନିକ ଅତିରଞ୍ଜିତ କରି ଖବର ପ୍ରକାଶ କରିଥାନ୍ତି ଏମାନେ ମଧ୍ୟ ଅନେକ ସମୟରେ ମିଛ ମିଛ ଘଟଣାବଳୀ କହି ଲୋକଙ୍କୁ ଭୟଭୀତ କରିଥାନ୍ତି ଯାହା ଫଳରେ ଲୋକମାନେ ନିଜର ଦୈନନ୍ଦିନ ଜୀବନରେ ଭୟଭୀତ ରହିଥାନ୍ତି